ବଜାର ପ୍ରସ୍ତୁତ ପୋଷାକ ଠାରୁ ହାତ ତିଆରି ପୋଷାକ ଅନେକ ମାତ୍ରାରେ ଭିନ୍ନ ଆଜିକାଲି ବଜାରରେ ମିଳୁଥିବା ରେଡ଼ିମେଡ଼୍ ଜିନିଷର ଚାହିଦା ବଜାରରେ ବହୁତ ମାତ୍ରାରେ ବଢ଼ିଛି ଏଇଥିପାଇଁ ଯେ ତାହା କମ୍ ଦାମରେ ମଧ୍ୟ ଉପଲବ୍ଧ ହେଉଛି ଏହା ହେଇପାରେ କିନ୍ତୁ ଆମର ଯେଉଁ ହାତ ତିଆରି କପଡ଼ା ବା ସିଲେଇ କପଡ଼ା ଏବଂ ଲୋକମାନଙ୍କର ବୁଣା କପଡ଼ା ତା ଭିତରେ ଅନେକ ମାତ୍ରାରେ ଫରକ୍ ରହିଛି ବଜାରରେ ମିଳୁଥିବା ରେଡ଼ିମେଡ଼୍ ଜିନିଷ ଦେଖିବାକୁ ସୁନ୍ଦର ହେଇଥାଏ ରଙ୍ଗବେରଙ୍ଗର ହେଇଥାଏ ମାତ୍ର ତାହା ପିନ୍ଧିବାକୁ ଏତେ ଆମକୁ ଆରାମଦାୟକ ହୋଇନଥାଏ ଯଦିବି ଲୋକେ ଆଜିକାଲି ଅଧିକ ମାତ୍ରାରେ ରେଡ଼ିମେଡ଼୍ ଜିନିଷ ପିନ୍ଧୁଛନ୍ତି ହେଲେ କ'ଣ ହେଉଛି ତାହା ବେଶୀ ଦିନ ଆମକୁ ପିନ୍ଧିବା ପାଇଁ ଅସୁବିଧା ହେଇଥାଏ ହେଇଥିପାଇଁ ତାହା ଶୀଘ୍ର ସିଲେଇ ଛିଡ଼ି ଯାଇଥାଏ କିମ୍ବା ଅଳ୍ପଦିନ ପିନ୍ଧିଲା ପରେ ତା'ର ଚିରାଫଟା ଶୀଘ୍ର ହେଇଯାଏ କିନ୍ତୁ ହାତ ତିଆରି କପଡ଼ା ଯେଉଁ ପିନ୍ଧିବା ପାଇଁ ଆମକୁ ବହୁତ ଆରାମଦାୟକ ଲାଗେ ଦ୍ଵିତୀୟରେ ତାହା ଆମ ଦେହ ଅନୁସାରେ ଫିଟିଂ ହେଇଥାଏ ଏବଂ ତାହାର ଲାଷ୍ଟିଂ ଭଲ ହୁଏ ଏବଂ ପିନ୍ଧିବା ପାଇଁ ଆମକୁ ଆରାମଦାୟକ ଲାଗେ ତେଣୁ ଆଜିକାଲି ଯେତେ ରଙ୍ଗବେରଙ୍ଗର ରେଡ଼ିମେଡ଼୍ ଜିନିଷ ମିଳିଥାଉ କାହିଁକି ନା ଆମକୁ ସିଲେଇ କପଡ଼ା ଏବଂ ଲୋକମାନଙ୍କର ବୁଣ କପଡ଼ା ପିନ୍ଧିବାକୁ ବହୁତ ଭଲ ଲାଗୁଥିବାରୁ ତାହାର ଡିମାଣ୍ଡ ଏବେ ମଧ୍ୟ ରହିଛି ହାଟ ବଜାରକୁ ଗଲାବେଳେ ଆମେ କେବଳ ସିଲେଇ କପଡ଼ା ଉପରେ ହିଁ ନବା ପାଇଁ ଇଚ୍ଛା କରୁ ଆମର ପରିବାର ମଧ୍ୟ ପ୍ରାୟ ସମସ୍ତେ ସିଲେଇ କପଡ଼ା ପିନ୍ଧିବାକୁ ବହୁତ ଭଲ ପାଆନ୍ତି ତେଣୁ ବଜାରକୁ ଗଲେ ମଧ୍ୟ ଘରଲୋକ ଏଇଥିପାଇଁ ଆମକୁ ଡିମାଣ୍ଡ କରିଥାନ୍ତି ଯେ ଆମର ସିଲେଇ କପଡ଼ା ଆଣିବା ପାଇଁ ତେଣୁ ଆଜିକାଲି ବଜାରରେ ମିଳୁଥିବା ଯେଉଁ ରେଡ଼ିମେଡ଼୍ ଜିନିଷ ଯେତେ ରଙ୍ଗବେରଙ୍ଗର ହେଇଥାଉ କାହିଁକି ନା ଅଧିକ ମାତ୍ରାରେ ବିକ୍ରି ପଟା ମଧ୍ୟ ହେଇଥାଉ କିନ୍ତୁ ହାତ ସିଲେଇ କପଡ଼ା ବା ଲୋକମାନଙ୍କର ବୁଣା କପଡ଼ାର ଏବେ ମଧ୍ୟ ଚାହିଦା ରହିଛି ଏବଂ ରହିଥିବ ମଧ୍ୟ କାହିଁକି ନା ହାତ ତିଆରି କପଡ଼ାର ଯେଉଁ ପିନ୍ଧିବାରେ ଯେଉଁ ଆମକୁ ସୁଖ ଲାଗେ ତାହା ଆମର ଆଜିକାଲି ବଜାରରେ ମିଳୁଥିବା ରେଡ଼ିମେଡ଼୍ କପଡ଼ାରେ ତାହା ଦେଖିବାକୁ ମିଳିନଥାଏ